ଆମ ଅଞ୍ଚଳରେ ପର୍ଯ୍ୟଟକ ମାନଙ୍କ ପାଇଁ ବହୁତ କିଛି ଦର୍ଶନୀୟ ସ୍ଥାନ ଅଛି ଯେଉଁଥିରେ କି ସେମାନେ ଯାଇକି ଆରମ୍ ସେ ବୁଲିକି ଆସି ପାରିବେ ଯେମିତିକି ଜଳ ପ୍ରପାତ ପାର୍କ ଇତ୍ୟାଦି ରହିଛି ଜଳପ୍ରପାତରେ ଯେତେବେଳେ ବହୁତ ବର୍ଷା ହୁଏ ସତେବେଳେ ସେହି ଜାଗା ଦେଖିବା ପାଇଁ ବହୁତ ଭଲ ଲାଗେ ତା'ପରେ ବିଜ୍ଞାନ ପାର୍କ ମଧ୍ୟ ରହିଛି ଯେଉଁଥିରେ କି ସେମାନଙ୍କୁ ଯାଇକି ବୁଲିକି ଆସିବା ପାଇଁ ବହୁତ ଭଲ ଲାଗିବ ସରକାର ମଧ୍ୟ ବହୁତ କିଛି ସୁବିଧା ଯୋଗାଇ ଦେଇଛନ୍ତି ଯେଉଁଥିପାଇଁକି ସେମାନେ ସେହି ଜାଗାକୁ ଯାଇକି ବୁଲିକି ଆସିଲେ ବି ତାଙ୍କର କିଛି ଅସୁବିଧା ହେବନି ଯୋଉଥିପାଇଁକି ପର୍ଯ୍ୟଟକ ମାନେ ଆସିଛନ୍ତି ଯେତେବି ପର୍ଯ୍ୟଟକ ଯାଇକି ବୁଲିକି ଆସିଛନ୍ତି ସେମିତି କାହାର କିଛି ଅସୁବିଧା ହୋଇନି ତ ଯଦି ବି ପର୍ଯ୍ୟଟକ ମାନେ ଆସନ୍ତି ତାଙ୍କ ପାଇଁ ବି ବହୁତ କିଛି ସ୍ଥାନ ଅଛି ବୁଲିବା ପାଇଁ ତ ପର୍ଯ୍ୟଟକ ମାନେ ଆରାମ୍ ସେ ଆସିକି ବୁଲିକି ଯାଇ ପାରିବେ